ହ୍ୟାଲୋ ଭାରତରେ ସ୍ୱାସ୍ଥ୍ୟ ସେବା ଠାରୁ ଆମର ଏଇ ତିର୍ତ୍ତୋଲ ମଣିଜଙ୍ଗା ମେଡ଼ିକାଲ ବେଶୀ

ବେଶୀ ଅପରିଷ୍କାର କହିଲେ ବି ନ ସରେ ମେଡ଼ିକାଲରେ ଆମେ ଯେତେବେଳେ ଯାଉ ସ୍ୱାସ୍ଥ୍ୟ ସେବା ପାଇଁ କିନ୍ତୁ ସେଠି ସୁବିଧା ନାହିଁ ଡାକ୍ତରଙ୍କ ପାଖରେ ଦେଖାଇବା ପାଇଁ ବିନା ଟିକେଟ୍ରେ ଲୋକମାନେ ମଡ଼ା ଦଳା ହେଇକି ଡାକ୍ତରଙ୍କ ସହ ପରାମର୍ଶ କରନ୍ତି କିନ୍ତୁ ଏଠି ଡାକ୍ତର ର ଅଭାବ ଯୋଗୁଁ ଲୋକମାନେ କିଛି ସୁବିଧା ପାଇପାରୁନାହାନ୍ତି ଡାକ୍ତରମାନେ ଏଠି ଯାହା ଅଛନ୍ତି ସେମାନେ ନିଜ ନିଜ କ୍ଲିନିକ୍ କରି ଆମ ଠାରୁ ପଇସା ନେଇ ରୋଗୀ ଚିକିତ୍ସା କରୁଛନ୍ତି ମେଡ଼ିକାଲରେ ଶହେ ଆଠେ ଶହେ ଦୁଇ ଗାଡ଼ି ଅଛି କିନ୍ତୁ ଆମ ସୁବିଧା ଅସୁବିଧାରେ ଫୋନ କଲେ ସେମାନେ ଆସୁନାହାନ୍ତି ମେଡ଼ିକାଲରେ ବେଶୀ ଅପରିଷ୍କାର ଅପରିଚ୍ଛନ୍ନ ଅଛି ଏବଂ ଲାଟ୍ରିନ୍ ବାଥରୁମ୍ ନାହିଁ ରୋଗୀମାନେ ସେଠି ଭାରି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତାଙ୍କ ସହ ଯେଉଁ ଲୋକମାନେ ଯାଉଛନ୍ତି ସେମାନେ ବି ରୋଗୀଙ୍କ ଭଳି ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଏଠି

ସିଡିଏମ୍କୁ ଅନୁରୋଧ କରାଯାଉଛି ସି ଡି ଏମ୍ ଅନୁରୋଧ କରାଯାଉଛି ଯେ ରୋଗୀମାନଙ୍କ ପାଇଁ ଅଧିକ ସହଜ ସୁବିଧା କରନ୍ତୁ ଯେମିତି ରୋଗୀମାନେ ଉପକୃତ ହେଇପାରିବେ ତାଙ୍କର ପାଇଁ ସୁବିଧା ହେଉଛି ସେମାନେ ଲମ୍ବା ଲାଇନ୍ ଦୁଇଟା ତିନୋଟି କରନ୍ତୁ ସବୁ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ କରିପାରିବେ ଯେମିତି ଡାକ୍ତରଙ୍କର ସୁବିଧା ପାଇପାରିବେ ଆଉ ଲାଟ୍ରିନ୍ ବାଥରୁମ୍ର ସୁବିଧା କଲେ ରୋଗୀମାନେ ସୁବିଧା ପାଇପାରିବେ ଗାଡ଼ିର ସୁବିଧା ମଧ୍ୟ କଲେ ରୋଗୀମାନେ ବିନା ଖର୍ଚ୍ଚରେ ଗାଡ଼ିର ସୁବିଧା ପାଇପାରିବେ ମୁଁ ଭଲ ଡାକ୍ତର ମେଡ଼ିକାଲ ମେଡ଼ିକାଲରେ ଦିଅନ୍ତୁ ଏହିସବୁ ସୁବିଧା କଲେ ଡାକ୍ତରଖାନା ଉନ୍ନତି ହେବ ଲୋକମାନେ ବି ପରିଷ୍କାର ପରିଚ୍ଛନ୍ନତା ରହିବେ ରୋଗରୁ ମୁକ୍ତ ପାଇବେ ମୁଁ

ମେଡ଼ିକାଲର ସୁବିଧା ପାଇଁ ସବୁ ଲୋକଙ୍କର ସୁବିଧା ପାଇଁ ମୁଁ ସି ଡି ଏମ୍ ସାର୍ଙ୍କୁ ଅନୁରୋଧ କରୁଛି